ହ୍ୟାଲୋ ପୁଜା କହୁଛି ବୁଲି ଯିମା ଏବେ ତ ଶିବରାତ୍ରି ଆସିଛେ ତ ପୁଜା କରିଯିମା ବୋଲୁଥିଲି ବାପାଙ୍କର ବାଇକ୍ରେ ଅଛେ ବାପା ବାଇକ୍ରେ ନେଇ ଛାଡ଼ିବେ ହେଲେ ହେଲେ ଠିଆ ହୋଇଥିବ ଦହ୍ୟାରେ ଦହ୍ୟାରେ ଠିଆ ହୋଇଥିବ ମୁଇଁ ନେଇକି ଯିବି ତ ହେନେ କିନା ହେବା ହେନେ କି ନା ଗୋ ହଁ

କି ଚାରି ସୁମୁ ଯିମା ଘରେ ଘରେ ପୁଜା ସେନେ ପୁଜା କରମା କି ଘରକେ ଆସିକି ଘରେ ଫିର ପୁଜା କରମା ଏଥର କେନ୍ତା ଯେ ଉପବାସ ରହିଛେ ଯେ ଭୁକ ଲାଗୁଛେ ମୋତେ ଆହୁରି କହୁଛନ ଏନ୍ତା ଖାଇଥିଲୁ କି ନାହିଁ ହେନ୍ତା ଖାଇବୁ ନାହିଁ ଭଲ ନାହିଁ ଉପାସ ହଁ ବେଲ ପତର ତୋଳି କରି ଥିବୁ ହଁ ହଁ ତୋଳିଛି ଡ୍ରେସ୍ କିଣି ନ ହଁ ହଁ ଡ୍ରେସ୍ କିଣିଳୁନୁ କେ ନ୍ୟୁ ଡ୍ରେସ୍ ମୁଇଁ ନାହିଁ କିଣିବାର ତାଲେ ଆଜି ଦିନରେ ଏକା ମୋର ଲାଗି କେନ୍ତା ନାହିଁ ଆନିଦେଲୁ ବେ ମୁଁ ଡ୍ରେସ୍ ହି ନାହିଁ ଥାଇ ଆଉ କେନ୍ତି ଯାଇଥିଲୁ କି ସୋନପୁର କି ବାସୁଣୀ କି ବଲାଙ୍ଗୀର କେନେ ଯାଇଥିଲୁ କହ ତ ବାସୁଣୀରେ ଡ୍ରେସ୍ ନାହିଁ ମିଳୁଛେ ନାହିଁ ସୋ ସିଟିରେ ଡ୍ରେସ୍ ନାହିଁ ମିଳୁଛି ତ ଆଉ କଣ କରିବୁ ବି ନାହିଁ ମାନେ ପଇସା ସରିଯିବା ବୋଲି ନାହିଁ ଆଣିଲୁ ଖାଇ ସାରିଲୁନୁ ହେଉ ତୁମେ ରେଡ଼ି ହେବ ମନ୍ଦିର ଯିମା ପୁଜା କରମା ଆର୍ ରାତି ରହମା ଏଥର ଶୀଘ୍ର ଯିମା ବହୁତ ହି ସାରା ଲୋକ ଯାଇଛନ ସେଥିଲାଗି ଜଲ୍ଦି ଜଲ୍ଦି ଯିମା ଆଉ ଜଲ୍ଦି ଜଲ୍ଦି ଆସିମା ପୂଜା କରିକି ମହାଦୀପ ଉଠିଲେ ବାର ବଜେ ଏଥର ପଲେଆସମା ହେଉ ତୁମେ କହ ବାପା ମାଙ୍କୁ ନେବୁ କି ନାହିଁ ହଁ ମୁଇ ବି ନେବି ନେବି ବୋଇଲେ ଏଥର ଦୁଇ ଜଣ ତଏ ଭାଇକୁ ନେଇକି ଯାଇ ନାହିଁ ପାରି ହଁ ହଁ ଟେମ୍ପୋ ଭଡ଼ା କରମା ଟେମ୍ପୋରେ ଯିମା ହଁ ଖାଇ ସାରିଲୁଣି ନା ତୁ ଉଠିମି ଜଲ୍ଦି ଉଠିମି ଶିବରାତ୍ରି ହେ କି ନି ବହୁତ ଭଲ ଲାଗୁଛେ ଶିବରାତ୍ରି ପୁଜା କରିବାର ଲାଗି ସେଥିଲାଗି ଜଲ୍ଦି ଉଠିମି ବାଧ୍ୟ ଆର ଥର କେନ୍ତା ଭୁକ ଲାଗଲା ପୁରା ହୁଁ ସବୁ ସବୁ ତୋଳି ଦେଇଥିବୁ ହାଁ ହେଉ ଠିକ ଅଛେ ରଖୁଛି